ମୁଁ ମିଠା ଖାଇବାକୁ ବହୁତ ପସନ୍ଦ କରେ ଯେମିଟା ଛେନାପୋଡ଼ ଛେନାଗଜା ରସଗୋଲା ତା' ପୁଣି ହୋଟେଲ ଖାଦ୍ୟ ନୁହେଁ ଘରେ ବନେଇକରି ଖାଇବା ପାଇଁ ମୁଁ ବହୁତ ପସନ୍ଦ କରେ